ଆଗକାଳରେ ଟେକ୍ନୋଲୋଜିର ଉନ୍ନତି ନଥିବାରୁ ଗୋଟିଏ ଖବରକୁ ଜାଣିବା ପାଇଁ ଆମକୁ ମାସେ ଦୁଇ ମାସ ଲାଗୁଥିଲା ବର୍ତ୍ତମାନ ତାହାର ଉନ୍ନତି ହୋଇଥିବାରୁ ଆମେ ସେହି କଥା ସେଇ ଖବରକୁ ବହୁତ କମ୍ ସମୟରେ ମଧ୍ୟ ଜାଣିପାରୁଛୁ ଏବଂ ଦେଶ ଏବଂ ବାହାରର ଯେଉଁ ଖବର ସବୁ ଆମେ ବହୁତ କମ୍ ସମୟ ରେ ଜାଣିପାରୁଛୁ ଏହି ଏହାର ଉନ୍ନତି ଦ୍ଵାରା ଆମେ ଘରେ ବସି ମଧ୍ୟ ଅନଲାଇନ୍ରେ ଟିକେଟ କରିପାରୁଛୁ ବାହାର ଜାଗା ଯିବା ପାଇଁ ବାହାର ଦେଶକୁ ଯିବା ପାଇଁ ଅନଲାଇନ୍ରେ ଟିକେଟ କରିପାରୁଛୁ ଆମେ ଅନଲାଇନ୍ରେ ଫର୍ମ ଫିଲ୍ ଅପ୍ ମଧ୍ୟ କରିପାରୁଛୁ ଅନ୍ୟ ଷ୍ଟଡି ପାଇଁ ପାଠପଢ଼ା ପାଇଁ ଏବଂ ଏହାର ଉନ୍ନତି ପାଇଁ ଆମେ ମଧ୍ୟ ଅନଲାଇନ୍ରେ ପାଠ ପଢ଼ିପାରୁଛୁ ଏବଂ ଏହା ଆମର ସବୁ କ୍ଷେତ୍ରରେ କାମରେ ଆସୁଛି ଯେପରିକି ଆମ ସ୍ଵାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଏହାର ପ୍ରମୁଖ ଭୂମିକା ରହିଛି ଏହି ଏହା ଦ୍ଵାରା ଆମେ ଆମର ବିଭିନ୍ନ ପ୍ରକାର ରୋଗକୁ ମଧ୍ୟ ଚିହ୍ନଟ କରିପାରୁଛୁ ଏବଂ ବହୁତ କମ୍ ସମୟରେ ଆମେ କୋଣସି ରୋଗୀକୁ ତା' ରୋଗର ଚିହ୍ନଟ କରିପାରୁଛୁ ଏବଂ କମ୍ ସମୟରେ ମଧ୍ୟରେ ଆମେ ତାକୁ ତା'ର ଚିକତ୍ସା ମଧ୍ୟ କରିପାରୁଛୁ